ହଁ ଆରେ ମୋର ଟିକେ କାମ ଥିଲା ଘରଆଡ଼େ ଟିକେ ଏତେ ଡେରି କରିକି ତ ଆସୁଛ ଯାଉଛ ମୁଁ ଯିବି ବାହାରକୁ ଦୁଇ ଚାରି ଦିନ ବୁଲିବାକୁ ଆଉ ବାପା ବୋଉ କେମିତି ଖାଇବେ ପିଇବେ ରହିବେ ଟିକେ ସେବା କରିବ ଆଉ ବାପା ଟିଙ୍ଗି ଟିଙ୍ଗି ହେଲେ ବାପାଙ୍କ କଥା ତୁମେ ଶୁଣିବନି ସେ ସେମିତି ବୟସ୍କ ହେଲେ ସିଏ ସେମିତି ଚିଡ଼ ଚିଡ଼ ଚିଡ଼ ଚିଡ଼ ହେବେ ତୁମେ ତାଙ୍କ କଥା କିଛି ଶୁଣିବା ଦରକାର ନାହିଁ ତୁମେ ଯେମିତି କରୁଛ ଇଏ କରିବ ଆଉ ଦୁଇ ଚାରି ଦିନ ଟିକେ ସମ୍ଭାଳିବ ତାପରେ ମୁଁ ଆସିବି ହେରି ଆଉ କ'ଣ ଆଉ କ'ଣ କରିବା

ଆଉ ସେ ମଣିଷ ତ ସେମିତି ବୟସ୍କ ହେଲା ସେ ଟିକେ ଚିଡ଼ ଚିଡ଼ ଚିଡ଼ ଚିଡ଼ ହେବେ ଆଉ ଆଉ ତୁମେ ଟିକେ ଘରେ କହିକି ଆସ ବୋଉଙ୍କୁ କି କାହାକୁ ଟିକେ କହି ଦେଇକି ଆସ ଆସିକି ଆମ ଘରେ ଦୁଇ ଚାର ଦିନ ରୁହ ଆଉ ଦୁଇ ଚାରି ଦିନ ରହିକି ଟିକେ ବାପା ବୋଉଙ୍କ କଥା ଟିକେ ସମ୍ଭାଳିବ ମୁଁ ଟିକେ ଆସିବି ବାହାରେ ବୁଲିକି ଆଉ ପିଲା ଦୁଇଟା ଯାକ ବି ମଙ୍ଗୁ ନାହାନ୍ତି କି ରହିବେ ତାଙ୍କ ତାଙ୍କୁ ଟିକେ ଦେଖାଦେଖି କରିବ ଆଉ ରୋଷେଇ ବାସ କରିବ ହଉ ଏମିତି ଆଉ କ'ଣ କହୁଛ ଆସିବ ଟି

କାଲି କହିକି ଯେଉଁ ଲୁଗାପଟା ଧରିକି କାଲି ପଳେଇ ଆସ ଆସିକି କାଲିଠୁ ରହିଯିବ ତିନି ଚାରି ଦିନ ମୁଁ ଆସିଲା ପରେ ଯିବ ଆଉ

ହଉ କାଲି ତ ହେଉଛି ବୁଧବାର କାଲି ବସିଲେ ପରଦିନ ଓହ୍ଲେଇବି ଆଉ ଶୁକ୍ର ଶନି ରବି ତିନି ଦିନ ବୁଲିକରି ରବିବାର ଦିନ ସନ୍ଧ୍ୟାବେଳକୁ ଟ୍ରେନରେ ବସିଲେ ସୋମବାର ଦିନ ଓହ୍ଲେଇବି ଆଉ ହଁ ବୁଧ ଗୁରୁ ଶୁକ୍ର ଶନି ରବି ସୋମ ଯାହା ହେଲେ ତିନି ଚାରି ଦିନ ରହିବ ଆଉ କହିକି ଆସିବ ଆଉ ନହେଲେ ଆଜି ସନ୍ଧ୍ୟାବେଳେ ଟିକେ ଆସ ନା

ହଁ ହଁ ହଉ ହଁ ହଉ ହଉ ରଖ